ଭାରତୀୟ ନାରୀ ମାନେ ଆମର ଈହା ଚିନି ବହୁତ ଆଗକେ ବଢ଼ିଲେନ ସେମାନେ ଆଗଲିର ଅପେକ୍ଷା ଈହା ଚିନି ଘରୁ ନାଇଁ ବାହାରୁ ଥାଇ କିନ୍ତୁ ଚାକିରୀ ବି କରି ବସିଲେନ ଆଉ ସବୁ କ୍ଷେତ୍ରରେ ଲେବର କାମ୍ ବି କରୁଛନ୍ ଏ ଲେବର ନୁ ପୁରା ମିନିଷ୍ଟେରୀ ବି ହେଲିନ ଆର ମୋର ଭାରତର ନାରୀ ଈହା ଚିନି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବି ବର୍ତ୍ତମାନ ଅଛନ୍ତି ମହିଲାମାନେ ନିଜର କର୍ତ୍ତବ୍ୟ କରିବାର ପୂର୍ବରୁ ସବୁବେଳେ ତାଙ୍କର ଭାବିକରି କରସନ୍ କିନ୍ତୁ ମଣିଷମାନେ ତାହା ନା କର ସେଥିର୍ଲାଗି ଭାରତୀୟ ନାରୀ ବର୍ତ୍ତମାନ ଆଗେଇଲାନି ଆରୁ ସବୁବେଲେ ସେ ପଛଘୁଞ୍ଚା ନାଇଁ ଦେବାର ସେ ବର୍ତ୍ତମାନ ସେମାନେ ସେବା ରାଜନୀତି ଦଲରେ ବହୁତ ସାହାଯ୍ୟ କରି ବସିଲେନ